ଗ୍ରାମୀଣ ସମ୍ପ୍ରଦାୟର ଯୁବକମାନେ କୃଷିକୁ ଏକ ବୃତ୍ତି ବୋଲି ଭାବିଲେ କହିଲେ ଚଳିବ କାରଣ ସେ ଜାଣିଛନ୍ତି ଯେ ତାଙ୍କ ବାପା ବେଶି ଚାଷ କାମ କରିକି ବହୁତ ଭଲରେ ଖାଇ ଦୁଇ ପଇସା ବିକ୍ରି କରି ଭଲରେ ଚଳି ପାରୁଛନ୍ତି ତେଣୁ ସେମାନେ ଚାଷୀକୁ ନିଜର ବୃତ୍ତି ବୋଲି ଭାବି ନେଇଛନ୍ତି ଚାଷ ବାସ କରନ୍ତି ସେମାନେ ବାହାରକୁ ଯାଇକି କୌଣସି କମ୍ପାନୀ କଳ କାରଖାନାରେ କାମ କରିବାକୁ ସେମାନେ ଭଲ ପାଆନ୍ତି ନାହିଁ ତେଣୁ ଗ୍ରାମାଞ୍ଚଳର କୃଷକମାନେ ନିଜକୁ ମାନେ ଭାବନ୍ତି ଯେ ବୃତ୍ତି ଏହିଟା ଆମର ଗୋଟିଏ ବୃତ୍ତି ୟାକୁ କରିବାକୁ ବାଧ୍ୟ ୟାକୁ ଛାଡ଼ିକି ଆମେ କୁଆଡ଼େ ଯାଇ ପାରିବୁ ନାହିଁ କାରଣ ଚାଷ କରିଲେ ହିଁ ଆମେ ଖାଇବାକୁ ପାଇବୁ ନହେଲେ ଆମେ ଖାଇବାକୁ ପାଇବୁ ନାହିଁ ସେମାନଙ୍କ ମନ ଭିତରେ ଗୋଟିଏ ଧାରଣା ରହିଯାଇଛି ଆଉ ସେ ସେମାନେ ଜାଣିଛନ୍ତି ଯେ ମୋ ବାପା କିମ୍ବା ମୋ ଅଜା କି ମୋ ଜେଜ ତାଙ୍କ ପରିବର୍ତ୍ତେ ଆମକୁ ହିଁ ଚାଷ କରିବାକୁ ପଡ଼ିବ ଯାହାଦ୍ୱାରା ସେମାନେ ତାକୁ ନିଜର ବୃତ୍ତି ବୋଲି ଭାବି ନେଇଛନ୍ତି